ଭିଡ଼ିଓ ଗେମ୍ ଖେଳିବା ତ ଆଗ୍ରହ ରହିଛି କିନ୍ତୁ ଆମ ଏରିଆରେ ଏ ଭିଡ଼ିଓ ଗେମ୍ର ଉପଲବ୍ଧ ନ ଥିବାରୁ ଆମେ ମଧ୍ୟ ଅଂଶଗ୍ରହଣ କରୁନଥିଲୁ କିନ୍ତୁ ଅନ୍ୟ ଜଣେ ସାଙ୍ଗ ଯିଏକି ସ୍କୁଲ୍ରେ ଦେଖା ହୋଇଥିଲା ସେ ପୁଣି କଲେଜ୍ରେ ଦେଖା ହେଲା ସେ ପୁଣି କହିଲା ଭିଡ଼ିଓ ଗେମ୍ ଚ୍ୟାଲେଞ୍ଜ ଦେଇଥିଲା କହିଥିଲା ଏ ଭିତରେ ଅଂଶଗ୍ରଣ କରିକି ମୋତେ ଚ୍ୟାଲେଞ୍ଜ ଦିଅ ହରେଇକି ଦେଖାଅ ବୋଲି କିନ୍ତୁ ମୁଁ ସେଇଟାକୁ ବଡ଼ ଚ୍ୟାଲେଞ୍ଜ ବୋଲି ଭାବିଥିଲି ଏବଂ ଆଉ ଗୋଟିଏ ଦିନ ଫିକ୍ସ କରିଲୁ ଏବଂ ଭିଡ଼ିଓ ଗେମ୍ର ଚ୍ୟାଲେଞ୍ଜ ରଖିବାକୁ ରଖିବାକୁ ଚାହିଁଲୁୁ ଗୋଟିେ ଦିନ ରବିବାର ଦିନ ଆମେ ଭିଡ଼ିଓ ଗେମ୍ ଫିକ୍ସ କଲୁ ଭିଡ଼ିଓ ଗେମ୍ ଗେମ୍ର ଅଂଶଗ୍ରହଣ କରି ଚ୍ୟାଲେଞ୍ଜ ଦୁଇ ଦୁଇ ଜଣଙ୍କୁ ଚ୍ୟାଲେଞ୍ଜ କରି କହିଲେ କି ଯିଏ ଜିତିବ ଏବଂ ସେଇ ସେଇଟିର ସେଇଦିନର ଯେଉଁ ଆନନ୍ଦ ସେଇଦିନର ଯେଉଁ ମଜା ଆଉ କେଉଁ ଦିନ ନ ଥିବ ବୋଲି ମୁଁ ଭାବୁଛି କାରଣ ସେଇ ଭିଡ଼ିଓ ଗେମ୍ ପ୍ରଥମତଃ ସ୍ପିଡ଼୍ ରନିଂ ଗେମ୍ ରନିଂ ଗେମ୍ ଆମେ ଖେଳୁଥିଲୁ ଷ୍ଟାର୍ଟ କରିଥିଲୁ ଏବଂ ସେ ଭିତରେ ସବୁ ଅନ୍ୟନ୍ୟ ସାଙ୍ଗ ମଧ୍ୟ ଆମ ଗଛ ପଟେ ରହି ଦେଖୁଥିଲେ ଏବଂ ସେଇ ଗେମ୍କୁ ଆମେ ସେମାନେ ମଧ୍ୟ ଏନ୍ଜୟ କରିୁଥିଲେ ଆମକୁ ମଧ୍ୟ କହୁଥିଲେ ତମ ଦୁଇଜଣ ଭିତରୁ ଯିଏ ଜିତିବ ସିଏ ଆମ ଆଜିଠୁ ହେବ ଆମେ ମଧ୍ୟ ଆମେ ମଧ୍ୟ ଦୁଇ ଜଣ ଗେମ୍ ଗେମ୍ ଖେଳିବାକୁ ବହୁତ ବହୁତ ଆନନ୍ଦ ନେଉଥିଲୁ ମୁଁ ତାକୁ ସିଏ ମୋତେ ଦୁଇଟି ଗେମ୍ ହୋଇଥିଲା ସେଇ ଗେମ୍ ଭିତରେ ସେଇଠିର ଅଭିଜ୍ଞତା ଶେଷରେ ସିଏ ବି ଜିତ୍ ସିଏ ବି ଜିତିଲା କିନ୍ତୁ ମୋର ପାଇଁ ଅଭିଜ୍ଞତା ଗୋଟେ ଅଲଗା ପ୍ରକାର ରହିଗଲା କାରଣ ମୁଁ ବି ଭିଡ଼ିଓ ଗେମ୍ ଠିକ୍ସେ ଆଗରୁ ଖେଳୁନ ଥିଲି ସିଏ ବି ସିଏ ବହୁତ ଅଭିଜ୍ଞତା ତାହାର ବହୁତ ଅଭିଜ୍ଞତା ଥିଲା ଆମେ ଦୁଇ ଦୁଇ ଦୁଇ ଜଣଙ୍କୁ ଚ୍ୟାଲେଞ୍ଜ କରି ବହୁତ ଅଭିଜ୍ଞତା ଲାଭ କଲୁ ଏବଂ ସମସ୍ତ ସାଙ୍ଗମାନଙ୍କ ସହିତ ଆନନ୍ଦ ସହିତ ସମୟ ବିତେଇଥିଲୁ